ହ୍ୟାଲୋ ମୁଁ ଗୋଟେ ଅଟୋ ବୁକିଂ କରିଥିଲି ଆପଣ କେଉଁଠି ହେଲେଣି କାଇଁ ଏତେବେଳ ସାରି କିଛି କହୁ ନାହାଁନ୍ତି ମୋର ବହୁତ ଯିବାର ଅଛି ମୋତେ ଜଣେଇଲେନି ମୁଁ କେମିତି ଯିବି ସ୍ତ୍ରୀ ଲୋକଟିଏ ପୁଣି ଏତେ ରାତି ହେଲାଣି ମୋତେ ଟିକେ ଭଲ ମନ୍ଦ କ'ଣ ଟିକେ ଜଣେଇଲେନି ଆଉ ମୋର ପୁଣି ସେଠାରେ ପାହଞ୍ଚିବାରେ ଆଛି ନହେନେ କେଉଁଠି କେଉଁଝର କୁ ଯିବି ରାତିରେ କେମିତି ଯିବି ପୁଣି ଯାହା ହେନେ ଟିକେ ଫୋନ ଗଣେଇ ଥିନେ ମୁଁ ତ ଅନ୍ୟ ବୁକିଂ କରିଥାନ୍ତି ଅଟୋ କି କ'ଣ ଶୀଘ୍ର ଟିକେ ବୁକିଂ ଫୋନ କରିକି ଜଣାନ୍ତୁ କେଉଁଝର ରୁ ଟ୍ରେନ ପୁଣି ଧରିମି ଡେରି ହଉଛି କିଛି କହିଲେନି ଟିକେ ଫୋନ କରିକି କୁହ ମୋର ବହୁତ ଯିବା ରେ ଅଛି ଡେରି ହଉଛି ହ୍ୟାଲୋ କୁହନ୍ତୁ ଚଞ୍ଚଳ ଟିକେ କୁହନ୍ତୁ ରାତି ହେଇଯାଉଛି ସ୍ତ୍ରୀ ଲୋକ କେମିତି ଜିମି ପୁଣି ଏତେ ବାଟ ପୁଣି ମୋର କାମ ସାରିବାରେ ଅଛି ରାତି ପାହିନେ ପୁଣି ମୋର ଗୋଟେ ଅଛି ପରୀକ୍ଷା ଦେବାର ଅଛି ମୋତେ ଡେରି ହଉଛି ଶୀଘ୍ର ଟିକେ କୁହନ୍ତୁ ଆପଣଙ୍କର କେତେ ଡେରି ହେବ ନ ନେ ଆଉ ମୁଁ ଅଲଗା ଅଟୋ ବୁକିଂ କରିବି ହ୍ୟାଲୋ ଟିକେ ଶୀଘ୍ର କୁହନ୍ତୁ ଆଉ ଯଦି ଡେରି ହବ ମୁଁ ଆଉ କେମିତ ଯାଇ ପାରିମି ରାତି ହେଇଯିବ ସ୍ତ୍ରୀ ଲୋକ ସେଇପରି ଟିକେ ନିଜେ ଚିନ୍ତା କରନ୍ତୁ ମୁଁ କେମିତି ଜିମି ରାତିରେ ଶୀଘ୍ର ଜଳଦି ଆସନ୍ତୁ ନହେନେ ମୋତେ ତ କିଛି ଗୋଟେ ଫୋନ କରିକି କୁହନ୍ତୁ